ସପନର ପଥେ ପଥେ ଗୋଟିଏ ଗୀତ ଯେଉଁଟା ଓଡ଼ିଆ ଗୀତ ସେଇଟା ମୋତେ ବହୁତ ଭଲ ଲାଗିଥାଏ ସେଇ ଗୀତ ଗାଇଲା ବେଳେ ମୋତେ ମୋ'ର ଅତି ନିଜରର ଯିଏ ତା'ରି ଚିନ୍ତା ମୁଣ୍ଡକୁ ଆସେ ଆଉ ତାକୁ ହିଁ ଯେମିତି ତା'ରି ପାଇଁ ମୁଁ ସେ ଗୀତ ଟି ଗାଇଛି ସେଇଭଳିଆ ମତେ ଲାଗିଥାଏ ଆଉ ସେ ଗୀତଟା ପୁରା ହୃଦୟରୁ ଆସେ ଆଉ ସେ ଗୀତ ଯେ ପ୍ରକୃତରେ ଗାଇଛନ୍ତି ତାଙ୍କ ଗାଇବା ଶୈଳୀ ଆଉ ମୋ ଗାଇବା ଶୈଳୀ ରେ କୌଣସି ପରିବର୍ତ୍ତନ ନଥାଏ ମତେ ବହୁତ ଭଲ ଲାଗିଥାଏ ସେ ଗୀତ ତେଣୁ ମୋତେ ପ୍ରାୟତଃ ସବୁ ଗୀତ ଭଲ ଲାଗେ ସେଇଟା କିନ୍ତୁ ମୋ'ର ପୂରା ବହୁତ ଭଲ ଅନୁଭୂତି